ଘରେ ଆମେ ବଗିଚା କଲେ ବାର ମେଢ଼ା ପୋତୁ ତା'ପରେ ତା'ର ଗୋଡ଼ାଇକି ତାକୁ କଣ୍ଟା ବାଡ଼ ଦେଇକି ଭଲ କି ବୁଜା ବୁଜି କରୁ ବାଇଗଣ ଗଛ ଲଙ୍କା ଗଛ ଟମାଟୋ ଗଛ ଶାଗ ପିଆଜ ରସୁଣ ସବୁ ତାକୁ କରିବୁ ର ସକାଳ ହେଲେ ତାକୁ ପାଣି ପକାଇବୁ ପୁଣି ସନ୍ଧ୍ୟା ବେଳକୁ ସବୁ ବାରି ତାଟି ଦେବୁ ରାତି ହେଲେ ଲାଇଟ୍ ଘର ବାହାର ବାରିରେ ଲାଇଟ୍ ଦିଆହୁଏ